ହେଲୋ ସାର୍ ନମସ୍କାର ନାଇଁ ଅସୁବିଧା ସେମିତି କିଛି ନାଇଁ ଯେ ମୁଁ ଗୋଟେ ଭେଜିଟେରିଆନ୍ ତ ମୁଁ ଟିକିଏ ନିରାମିଷ ଖାଏ ନାହିଁ ପୁରା ବୋଇଲେ ଆମିଷ ଖାଏ ନାହିଁ ନାଇଁ ଆଜ୍ଞା ଗୋଟେ ଅଛି ତ ସେଟା ପାଇଁ ଆଗରୁ ଆଇଁଷ ଖାଇବା ଆଇଁଷ ଖାଇବାଟା ବି ଦେହ ପାଇଁ ଭଲ ନାହିଁ ଆଜ୍ଞା ହଁ ସେମତି ପରା ଆଗ ଚାଲିଛି ଆଉ କେମିତି କେମିତି ଆଜ୍ଞା ଆଉ କ'ଣ କ'ଣ ଖାଇଲେ ଭଲ ରହିବ ଦେହ ପ୍ରତି କ'ଣ ଟିକେ ଜାଣଛନ୍ତି ଟିକେ କହିଥାନ୍ତେ ଆଜ୍ଞା ସାର୍ ଆମର ମାର୍କେଟ୍ରେ ସେଟା ମିଳୁନାହିଁ ତ ଆଜ୍ଞା ଆମର ଆଳୁ ସେ ବାଇଗଣ କୋବି ଆଳୁ ଏମିତି ଟାଇପର ଜିନିଷ ମିଳୁଛି ଆଜ୍ଞା କ'ଣ କହିଲେ ଫ୍ରେଶଟା ଭଲ କଲେ ଯା ଆମର ଭାଇ ଗୋଟେ ଏମିତି ବାତ ଫାତ ଟାଇପର ହୋଇଥିଲା ତ ଆଜ୍ଞା ତାଙ୍କୁ ଟିକେ ଏଇଟା ଟିକେ ଦେଖିଲୁ କେତ ଦିନ ଭଲ ଲାଗିଲା ବୋଲି କହୁଥିଲେ ଭେଜିଟେବଲସ ନାଇଁ ନାଇଁ ଏ ଜିନିଷ ଖାଇଲାରୁ ତାଙ୍କୁ ଭଲ ଲାଗିଲା ପୁଣି ଚାଲିଛି ଆଜ୍ଞା ଏମିତି ସବୁ ନାଇଁ ଆଜ୍ଞା ମୁଇଁ ବୋଲେ ପାଖା ପାଖି ହୋଇଗଲାଣି ଗୋଟେ ସତର ଅଠର ବର୍ଷ ମୁଁ ଟୋଟାଲ ଖାଇନାହିଁ କିଛି ମାନେ ଆମିଷ ଭଳି ଜିନିଷ କିଛି ନାଇଁ ଆହୁରି ନାଇଁ ଆଗରେ ଖାଉଥିଲି ଆଜ୍ଞା ଚିକେନ ମଟନ ଆଗେ ଖାଉଥିଲି ମାନେ ଦୁଇ ହଜାର ଦଶ ବାର ଆଡ଼େ ଖାଉଥିଲି ଭଲ ତ ସେଇଟା ଆଗର ଦେହ ମିଶା ଭଲ ଲାଗୁନଥିଲା ଦେହ କୁଣ୍ଡାଉ ଥିଲା ବୁଝିଲ କିି ନାଇଁ ନାଇଁ ମୋର ଟିକେ ଆଖିକି ଭଲରେ ଦିଶୁ ନାହିଁ ଆଜ୍ଞା ନାଇଁ ନାଇଁ ମୋର ଆଖି ବି ଟିକେ ଭଲରେ ଦିଶୁ ନ ଥିଲା ତ ସେଟା ପାଇଁ କେତ ଦିନ ଦେଖେଇଲାରୁ ହଁ ଦେହ ମିଶା ଟିକେ ଭଲ ଲାଗୁଛି ବୁଝିଲେ କିି ନାଁ ଯାଇଥିଲି ନା କୋରାପୁଟ ନା ଆମର ଏଇ ହୋମିଓଥେରାପି କୋଉଠି କିଛି କାମ ଦେଲା ନାଇଁ ସେ ବି ରେଫର୍ କଲେ ଖାଲି ଭେଜିଟେବଲସ୍ ଖାଅ ବୋଲି ସେ କହିଲେ ଆ ନାଇଁ ମୁଇଁ ବାହାଘର କଥା ହଁ ନା ଯଦି ଖାଇ ହେବ ଆଜ୍ଞା ସେଟା ଆଗରୁ ତ ଚାଲିଛି ଆମେ ତ ନିରାମିଷ ହଁ ଠିକ୍ ଅଛି ଆଜ୍ଞା ହଉ ରହିଲି ଆଜ୍ଞା ନମସ୍କାର